ହେଲୋ ବାପା ଇଣ୍ଟର୍ନସିପ ଯୋଜନା ପାଇଁ ପାଇଁ ମୁଁ ସୁଯୋଗ ପାଇଛି ଏଥିରେ ମୁଁ ବହୁତ ଖୁସି ଅଛି ସେଥିପାଇଁ ମୋତେ ଭିସାର ଆବଶ୍ୟକତା ରହିଛି ଏବଂ ଭିସାର ପ୍ରକ୍ରିୟାକରଣ କରିବାକୁ ହେଲେ ମୋତେ ପାସପୋର୍ଟ ନିହାତି ଆବଶ୍ୟକ ତେଣୁ ପାସପୋର୍ଟର ପାସପୋର୍ଟ ଆବେଦନର ସ୍ଥିତି ଯାଞ୍ଚ କରିବା ପାଇଁ ମୋତେ କ'ଣ କରିବାକୁ ପଡ଼ିବ ପଡ଼ିବ ପରାମର୍ଶ ଦିଅନ୍ତୁ